ମୋ'ର ମନେ ରହିଥିବା ପାଞ୍ଚଟି ତାରିଖ ହେଲା ପନ୍ଦର ତିନି ଦୁଇହଜାର ବାଇଶ ଅଠର ଦୁଇ ଦୁଇହଜାର ଅଠର କୋଡ଼ିଏ ଚାରି ଦୁଇହଜାର ବାର ତିନି ଛଅ ଦୁଇହଜାର ଉଣାଇଶ ଆଠ ପାଞ୍ଚ ଦୁଇହଜାର ଏକୋଇଶ